ସୁ' ଗୋଟିଏ କାଲି ଆଣିଥିଲି ଦୋକାନରୁ ଭଲ ପଡ଼ିଲା ଭଲ ଦାମ୍ ବି ହେଲା ଭଲ ବି ଲାଗୁଛି ପିନ୍ଧିବାକୁ ଷ୍ଟାଇଲ୍ ବି ଭଲ ଅଛି ସୁ' ପିନ୍ଧିକି ଚାଲିଲେ ମସ୍ତ ଲାଗୁଛି ହଁ ଆଉ କ'ଣ ଖସୁନାହିଁ କିଛି ବି ନାହିଁ ହୁଁ ବାଲିରେ ଚାଲିଲେ ବି ଖସୁନାହିଁ କିଛି ନାହିଁ ପୂରା ମାନେ ପିନ୍ଧିବାକୁ ପୂରା କମ୍ଫର୍ଟେବଲ୍ ଲାଗୁଛି ଷ୍ଟାଇଲ୍ ବି ଲୁକ୍ ତା'ର ମସ୍ତ ଅଛି ଆଉ ବାହାଘର ଯାଇଥିଲି ପିନ୍ଧିକି ଯେ ମୋ' ସାଙ୍ଗମାନେ ସବୁ ପଚାରିଲେ

ହଁ ମୁଁ କହିଲି ସେଠୁ ଆମ ଫୁଲବାଣୀ ଦୋକାନରୁ ନେଇଛି ସୁ'ଟା ମସ୍ତ ହେଉଛି ଆଉ ଧୋଇଲେ କଲର ଯାଉନାହିଁ କିଛି ନାହିଁ ଲେସ୍ ବି ତା'ର ମସ୍ତ ଷ୍ଟାଇଲ୍ ଅଛି

ସୁ'ଟା ମାନେ କ'ଣ ସୁ' ଆମର ଏଇଟା ସ୍ପୋର୍ଟସ୍ ଟାଇପ୍ର ସୁ'ଟା ଆଉ ହଁ ଭଲ ଅଛି ଦାମ୍ ବି ଭଲ ଅଛି ଷ୍ଟାଇଲ୍ ବି ଭଲ ଅଛି ତା'ର ରନ୍ କରିବାକୁ ଆଣିଛି କିନ୍ତୁ ଏପଟସେପଟ ପିନ୍ଧିକି ଗଲେ ବି ବଢ଼ିଆ ଲୁକ୍ ଅଛି ବୋଲିକି ପିନ୍ଧିକି ଯାଉଛି ଯୁଆଡ଼େ ଗଲେ ବି ସେ ସୁ' ହିଁ ପିନ୍ଧିକି ଯାଉଛି ସୁ'ଟା ହଁ ବାରଶହ ପନ୍ଦରଶହ ପଡ଼ିଥିବ ଭଲ ଅଛି କିନ୍ତୁ ସ୍ପାର୍କିର ଭଲ ଅଛି ଭଲ କ୍ଵାଲିଟି ବି ଅଛି ଭଲ ରେଟ୍ ଅଛି ଭଲ ଷ୍ଟାଇଲ୍ ଅଛି ଆଉ ଗୋଟିଏ ବି ନେଇଯିବି ବୋଲି ଭାବୁଛି ନାହିଁ ତା' ଦୋକାନରୁ ଭଲ ମିଳୁଛି ସେ ସୁ' ହଁ ସ୍ପାର୍କିଟା ଭଲ ଅଛି ସୁ'ଟା ସୁ' ଆଉ ଲେସ୍ ବି ମସ୍ତ କଲର ମାନେ ମସ୍ତ ଅଛି ହ୍ୱାଇଟ୍ କୁ ଆମର କ'ଣ ବ୍ଲାକ୍ ହଁ ବ୍ଲାକ୍ ଟିକିଏ ଟିକିଏ ଜଷ୍ଟ ଅଛି କିନ୍ତୁ ହ୍ୱାଇଟ୍ ସୁ'ଟା

ଆଉ ସୁ'ର ତଳ ଗୋଟିଏ ଯେଉଁ ନାହିଁ କି ସେ ତା'ର ବି କଟ୍ ମସ୍ତ ଅଛି ହଁ ପିନ୍ଧିକି ଗଲେ ମାନେ ଏତେ ଗୋଡ଼ ପେନ୍ ବି ହେଉନାହିଁ ତେଣୁ ଭଲ ଲାଗୁଛି ପିନ୍ଧିବାକୁ ହଁ ପରା ହାଲିଆ ବି ଲାଗୁନାହିଁ ହଁ ଗୋଟିଏ ଗୋଟିଏ ସୁ' ହାଲିଆ ହୋଇଯାଉଛି ଏହି ସୁ'ରେ ମାନେ ବହୁତ ଭଲ ଅଛି